ମୋର ବୃତ୍ତିଗତ ଜୀବନ ହେଲା ମୁଁ ହାଉସ୍ ୱାଇଫ୍ ମୋର ଦିନମାନ ଦିନରେ ରୋଷେଇବାସ କରେ ଟିଫିନ୍ କରେ ରୋଷେଇ କରେ ଦୁଇଟା ବେଳକୁ ଖାଇ ପିଇକରି ରେଷ୍ଟ ନେଉ ସନ୍ଧ୍ୟା ହେଲେ ମୋର ହେଲା କାମ ସନ୍ଧ୍ୟା ଛଅଟାରୁ ରାତି ଦଶଟା ମୁଁ ଟି ଭି ଦେଖେ ଟିଭିର ହେ ସବୁ ସିରିଏଲ୍ ଦେଖେ ସିରିଏଲ୍ ଦେଖି କରି ଦଶଟା ବେଳକୁ ଆସେ ରୋଷେଇ ଘରକୁ ରୋଷେଇ କରେ ରୋଷେଇ କରି ଖାଇ ପିଇକରି ଖାଇ ପିଇକି ଶୋଇବାକୁ ଯାଉ ଆଉ ମୋର ମୋବାଇଲରେ ଟିକେ କ'ଣ ଗପେ କି ଏ ଖେଳ ଖେଳ ଟିକେ ଦେଖେ ସିରିଏଲ୍ ଦେଖେ ଲୁଡ଼ୁ ଖେଳେ ଏହି ହେଲା ମୋର ବୃତ୍ତି ଖେଳର ଖେଳ ସଉକ ହେଲା ମୁଁ ଲୁଡ଼ୁ ଖେଳେ ପିଲାବେଳେ ଖେଳୁଥିଲି ଆଉ ଏବେ ତ ବୟସ ହେଲାଣି ଆଉ ତ କିଛି ଖେଳିପାରୁନି ଏଇ ଟାଇମ୍ରେ ଖାଲି ଲୁଡ଼ୁ ଟିକେ ଖେଳ ଖେଳୁ ଆଉ ଏହିସବୁ କାମରେ ମୋ ଆମର ମୋର ଦିନ ଯାଏ ଟି ଭି ଦେଖାରେ ଏଇସବୁ ରୋଷେଇବାସରେ ଦିନ ଯାଏ ମୁଁ ହାଉସ୍ ୱାଇଫ୍ ଆଉ